ଆମ ଅଞ୍ଚଳ ରେ ବିଭିନ୍ନ ଚାଷ କରାଯାଇଥାଏ ଯାହା କି ଧାନ ମାଣ୍ଡିଆ ହଳଦୀ ଏଥି ମଧ୍ୟ ରୁ ହଳଦୀ ଚାଷ ହେଉଛି ଅନ୍ୟତମ ଏହା ଅଧିକାଂଶ ଆମ ଅଞ୍ଚଳରେ ଚାଷ କରିଥାନ୍ତି ଲୋକ ମାନେ ହଳଦୀ ଚାଷ କରି ନିଜର ଘର ଭରଣ ପୋଷଣ କରନ୍ତି ଆଉ ହଳଦୀ ଲଗାଇବା ଦ୍ୱାରା ଏହା ଓଷଧୀୟ ଗୁଣ ଥାଏ ହଳଦୀରେ ଝିଅ ମାନେ ଲଗାଇବା ଦେହରେ ଲଗାନ୍ତି ବି ଆଉ ହଳଦୀ ଖାଇକି ବି ବିଭିନ୍ନ ପ୍ରକାର ରୋଗ ବି ଭଲ ହେଇଥାଏ